ଆମ ଓଡ଼ିଶାରେ ବିଭିନ୍ନପ୍ରକାର ଭାଷା ରହିଛି ସେଥିମଧ୍ୟରୁ ଓଡ଼ିଆ ଭାଷା ଆମର ହେଉଛି ଅନ୍ୟତମ ଆମେ ଯେହେତୁ ଓଡିଶାର ଲୋକ ଆମ ଭାଷା ସବୁଠୁ ନିଆରା ଯେଉଁଠିକୁ ଗଲେ ବି ଆମ ଓଡ଼ିଆ ଭାଷା କହିବାକୁ ବହୁତ ଭଲପାଉ ଆମ ଓଡ଼ିଶାରେ ବହୁତ ଲୋକ ଶିକ୍ଷିତ ଲୋକ ଓଡ଼ିଆ କହିବାକୁ ଭଲପାଉନାହାନ୍ତି ସେମାନଙ୍କ ଆଗରେ ଆମେ ଯଦି ଓଡ଼ିଆରେ କଥା କହିବାକୁ ଭଲପାଉଛୁ ସେମାନେ ଆମକୁ ମୂର୍ଖରେ ଗଣିତ କରୁଛନ୍ତି କିନ୍ତୁ ଆମ ଓଡ଼ିଶାର ଆମ ଓଡ଼ିଆ ଭାଷା ଆମ ପାଇଁ ବହୁତ ଗର୍ବର ଭାଷା ଏଠାରେ ଆମ ବହୁତ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ଯେମିତିକି ଓଡ଼ିଶୀ ଆମ ଓଡ଼ିଶାର ଓଡ଼ିଶୀ ଡ୍ୟାନ୍ସ ପ୍ରସିଦ୍ଧ ନାଚ ପ୍ରସିଦ୍ଧ ଚାରି ଧାମ ଭିତରୁ ଆମର ଗୋଟେ ଧାମ ହେଉଛି ପୁରୀ ଜଗନ୍ନାଥ ମନ୍ଦିର ସେଇଟା ଆମ ସବୁଠୁ ବଡ ଠାକୁର କାଳିଆ ଠାକୁର ଅଛନ୍ତି ବହୁତ ବାହାର ଦେଶର ଲୋକ ମଧ୍ୟ ଆମ ପୁରୀକୁ ଆସନ୍ତି ପରିକ୍ରମା କରିବା ପାଇଁ ବହୁତ ସୁନ୍ଦର ଜାଗା ସେ ଜଗତର ନାଥ କାଳିଆ ଠାକୁରଙ୍କୁ ଦେଖିବାର ଲାଗି ବାହାରୁ ବି ଲୋକ ଆସୁଛନ୍ତି ଆମ ଓଡ଼ିଶାକୁ ପ୍ରସିଦ୍ଧ ଠାକୁର ବୋଲି କିନ୍ତୁ ଆମ ଓଡ଼ିଶାର ଲୋକ ପ୍ରାୟତଃ ଆମ ଓଡ଼ିଆକୁ ଭୁଲି ଯାଉଛନ୍ତି ଆମ ପାଇଁ ଆମ ଓଡ଼ିଆ ଭାଷା ହେଉଛି ସବୁଠୁ ଅନ୍ୟତମ ଆମେ ଚାହୁଁଛୁ ଏହି ଓଡ଼ିଆର ଭାଷା ସାଂସ୍କୃତିକ ଭାଷା ଦ୍ଵାରା ବହୁତ ଆଗକୁ ଯାଉ ଆମେ ଯେଉଁଠି ଗଲେ ବି ଆମ ଭାଷା ଆମ ସଂସ୍କୃତି ଆମ ପରମ୍ପରାକୁ ଆମେ କେବେ ଭୁଲି ପାରିବୁ ନାହିଁ ଆମ ପାଇଁ ସେ ବହୁତ ଗର୍ବର କଥା ଆମେ ଓଡ଼ିଆ ବୋଲି ଆମେ ଗର୍ବ କରି କହିବା ଦରକାର ଆମେ ଓଡ଼ିଆ